ପକ୍ଷୀମାନେ ବହୁତ ସୁନ୍ଦର ଦେଖାଯାନ୍ତି ଏହି ପକ୍ଷୀ ଯଦି ଆମର ଘର ଚାରିପଟେ କି କୌଣସି ବଗିଚାରେ ବୁଲିଥାନ୍ତି ତାହେଲେ ଆମ ବଗିଚାଟା ଆହୁରି ଆକର୍ଷିତ ଦେଖାଯାନ୍ତି ଏହି ପକ୍ଷୀମାନଙ୍କର ଆମ ଘର ଗଛପଟେ କିମ୍ବା ବଗିଚାରେ ଯେମିତି ଆସନ୍ତୁ ସେଥିପାଇଁ ବିଭିନ୍ନ ପ୍ରକାର ଖାଇବା ଦ୍ରବ୍ୟ ଓ ପାନି ରଖୁଛୁ ଯେମିତିକି ପକ୍ଷୀ ଆସନ୍ତୁ ଓ ସେହି ମା ପାଣିକୁ ଖାଆନ୍ତୁ ଖାଦ୍ୟ ଶଷ୍ୟକୁ ଖାଆନ୍ତୁ ଆଉ ଆମ ବଗିଚାରେ ହିଁ ଘୁରି ବୁଲନ୍ତୁ ତାଙ୍କର ଘୁୁରି ବୁଲିବା ଦ୍ୱାରା ଆମ ବଗିଚା ବହୁତ ଆକର୍ଷଣୀୟ ଦେଖାଯିବେ ପକ୍ଷୀମାନଙ୍କ ଦ୍ୱାରା ବଗିଚାର ଫୁଲମାନଙ୍କ ଦ୍ୱାରା ପକ୍ଷୀମାନଙ୍କ ଦ୍ୱାରା ବହୁତ ସୁନ୍ଦର ଦେଖାଯିବେ ପକ୍ଷୀମାନେ ବଗିଚାରେ ଘୁରି ବୁଲୁଥିଲେ ଯେତିକି ସୁନ୍ଦର ଦେଖାଯାଆନ୍ତି ଫୁଲ ଖାଲି ଫୁଲ ଥିଲେ ସେତିକି ସୁନ୍ଦର ଦେଖାଯାଉନାହାନ୍ତି ସେଥିପାଇଁ ବଗିଚାରେ ଯଦି ପକ୍ଷୀ ବୁଲିବ ତାହେଲେ ବହୁତ ଆକର୍ଷଣୀୟ ଦେଖାଯିବ